ଓଡ଼ିଆ ଭାଷା ଗୋଟେ ବହୁତ ସୁନ୍ଦର ଭାଷା ଇଟା ଇତିହାସରେ ବର୍ଣ୍ଣନା କରାହେଇଚେ ଆଉ ସମ୍ବିଧାନରେ ମଧ୍ୟ ଭାଗ ପାଇଚେ ଇଟା ଭାଷାମାନଙ୍କର ଦ୍ୱାରା ବିଶେଷ ଭାବରେ ପ୍ରଭାବିତ ହେଇଚେ ଭାଷା ଏବଂ ସଂସ୍କୃତି ବହୁତ ଭାବରେ ତାକେ ପ୍ରଭାବ ପକେଇଛନ୍ ଏଇଟା ସଂସ୍କୃତି ବଲେ ଦେଖବାର ଲାଗି ଗଲେ ଜନାରୁ ଯେନ୍ତା ସଂସ୍କୃତି ସେନ୍ତା ହିସାବର ଭାଷା ପରିବର୍ତ୍ତନ ହେଇଚି ଆରୁ ସଂସ୍କୃତି ଦ୍ୱାରା ଏଇଟା ବିଶେଷ ଭାବରେ ପ୍ରଭାବିତ ହେଇଚି